ନିର୍ବାଚନ ସମୟରେ ଅବୈଧ ଏବଂ ଶାନ୍ତିପୂର୍ଣ୍ଣ ନିର୍ବାଚନ ହେବା ଦରକାର କିନ୍ତୁ ଏବେ ଦେଖା ଦେଲାଣି ବିଭିନ୍ନ ଦଳୀୟ ଭିତ୍ତିରେ ନିର୍ବାଚନ କାର୍ଯ୍ୟ ଚାଲିଛି ଏବଂ ବିଭିନ୍ନ ଦଳ ସେମାନଙ୍କ ପ୍ରଚାର ପ୍ରସାର କରୁଛନ୍ତି ଦଳୀୟ ସମର୍ଥଙ୍କ ଗୁଣ୍ଡା ଙ୍କୁ ଲଗାଇକରି ଭଙ୍ଗାରୁଜା କରୁଛନ୍ତି ଏବଂ ରାତିରେ ବିଡ଼ା ବିଡ଼ା ଟଙ୍କା ବଣ୍ଟାଯାଉଛି ଆଉ ମଦ ମାଂସ ଖିଆପିଆ ଚାଲିଛି ଲୁଟ୍ତରା ଚାଲିଛି ଯେଉଁଟିକି ଲୋକମାନଙ୍କ ଭିତରେ ଭୟ ସୃଷ୍ଟି ହେଉଛି ଯେଉଁମାନେ ଶିକ୍ଷିତ ଲୋକ ଏଥିରୁ ଦୂରେଇ ଯାଉଛନ୍ତି ଅଶିକ୍ଷିତ ଲୋକମାନଙ୍କୁ ଟଙ୍କାପଇସା ଦେଇ ମଦ ମାଂସ ଦେଇ ତାଙ୍କ ଦଳକୁ ନେଇଯାଉଛନ୍ତି ଏବଂ ବିଭିନ୍ନ ଦଳ ସବୁ ଆଞ୍ଚଳିକ ଭିତ୍ତିରେ ସେମାନଙ୍କର ପ୍ରଚାର ପ୍ରସାର କରୁଛନ୍ତି ଏବଂ ସରକାରଙ୍କର ବିଭିନ୍ନ ଦଳ ସେମାନେ ଏଥିରୁ ନିବୃତ୍ତ ରହିବା ଦରକାର ଅନ୍ୟାନ୍ୟ ଦେଶ ଆମେରିକା ଜାପାନ ଭଳି ଏ ଏହିସବୁ ଏମିତି ଭଲ ଭାବରେ ନିର୍ବାଚନ ହେବ ଏବଂ ଲୋକମାନେ ଠିକ ଲୋକକୁ ବାଛିବେ ଏହିଟା ହେଉଛି ନିର୍ବାଚନ କାର୍ଯ୍ୟକ୍ରମ ରହିଛି ଯଦିଓ ନିର୍ବାଚନ ଅଧିକାରୀ ରହିଛନ୍ତି ରାଜ୍ୟରେ ଏବଂ କେନ୍ଦ୍ରରେ ସେମାନେ ରାଜ୍ୟରେ ଯେଉଁମାନେ ନିର୍ବାଚନ କରୁଛନ୍ତି ଅଧିକାରୀମାନେ ସାରା ଦେଶରେ ସେମାନେ ସେ ରାଜ୍ୟରେ ଯେଉଁ ସରକାର ଚାଲିଚି ତାଙ୍କ ଆଡ଼େ ଟିକେ ଢଳି ହୋଇଗଲା ଭଳି ମନେ ହେଉଛି କେନ୍ଦ୍ରରେ ମଧ୍ୟ ଯେଉଁ ସରକାର ଯେତେବେଳେ ରହିଛନ୍ତି ସେ କେନ୍ଦ୍ରରେ ନିର୍ବାଚନ ଅଧିକାରୀ ମଧ୍ୟ ସେ ସରକାରଙ୍କ ଆଡ଼କୁ ଟିକେ ଢଳିଗଲା ଭଳି ଲୋକମାନେ ଅନୁଭବ କରୁଛନ୍ତି ଆମର ମୋର ମନେ ପଡ଼ୁଛି ଟିଏନ୍ ସେଶାନ୍ ଯିଏ ନିର୍ବାଚନ ଅଧିକାରୀ ଭାରତ ବର୍ଷରେ ଥିଲେ ତାଙ୍କ ଭଳି ସବୁ ନିର୍ବାଚନ ଅଧିକାରୀମାନେ କାର୍ଯ୍ୟ କଲେ ଲୋକମାନଙ୍କର ମଙ୍ଗଳ ହେବ ଏବଂ ଭଙ୍ଗାରୁଜା ସମର୍ଥକ ଗୁଣ୍ଡାରାଜ ଏହିସବୁ ନିର୍ବାଚନରୁ ଦୂରେଇ ଗଲେ ଭଲ ହେବ ଯେଉଁଭଳି ହୋର୍ଡ଼ିଂ ଦିଆଯାଉଛି ଲୋକମାନେ ବିର୍ତ୍ତକୃତ ହୋଇଯାଉଛନ୍ତି ତେଣୁ ଅବାଧ ନିର୍ବାଚନ ହେବା ଉଚିତ ଲୋକମାନଙ୍କ ମତ ନିଆଯିବା ଦରକାର ଲୋକମାନେ ନିର୍ବାଚନ ଅଧିକାରିମାନେ ଲୋକମାନଙ୍କ ସେବାପାଇଁ ମତ ଦେବା ଦରକାର